ମୁଁ ଯେଉଁ ଶାଲ୍ଟି କିଣିଥିଲି ତାହାର ଭଲ ଗୁଣ ହେଲା ଏହା ମୋତେ ଶୀତ ଦିନରେ ପିନ୍ଧିବା ପାଇଁ ବହୁତ ଆରାମ ଲାଗୁଛି ମୋ ଯେଉଁ ଥଣ୍ଡାରୁ ମଧ୍ୟ ମୁଁ ବଞ୍ଚିପାରୁଛି ଆଉ ଯେଉଁ ମୋତେ ଏତେ ପରିମାଣରେ ଯେଉଁ ଥଣ୍ଡା ଲାଗୁଥିଲା ଏ ଶାଲ୍ଟି ପିନ୍ଧିବା ଦ୍ୱାରା ମୋତେ ବେଶୀ ଥଣ୍ଡା ଲାଗୁନାହିଁ ଆଉ ମଧ୍ୟ କଷ୍ଟ ମଧ୍ୟ ଅନୁଭୂତ ହଉନାହିଁ ଦରକାର ପଡ଼ିଲେ ମୁଁ ଏଇଟାକୁ ମଧ୍ୟ ରାତିରେ ମଧ୍ୟ ଘୋଡ଼ାଇକି ମଧ୍ୟ ଶୋଇ ପାରୁଛି ଆଉ ଯାହା ହଉ ଶୀତରୁ ମୁଁ ବହୁତ ଆରାମ ପାଉଛି